ଇଣ୍ଟର୍ନେଟ୍ ସେବାରେ ମୋର କିଛି ଅଭିଜ୍ଞତା ଅଛି ଯେପରି ମୋବାଇଲ୍ ମାଧ୍ୟମରେ ଆପ୍ ଡାଉନଲୋଡ଼୍ କରି ଆଧାର କାର୍ଡ଼୍ ସଂଶୋଧନ କିମ୍ବା ପାନକାର୍ଡ଼୍ ସହିତ ଆଧାର୍ କାର୍ଡ଼୍ ସଂଯୋଗ କରିବାରେ ଏବଂ ବ୍ୟାଙ୍କ ପାସବୁକ୍ ଫୋନ୍ ନମ୍ବର ମଧ୍ୟ ସଂଯୋଗ କରିପାରେ ଘରେ ବସି ଏହିସବୁ ସେବା ଖୁବ କମ ସମୟ ମଧ୍ୟରେ ହୋଇପାରେ ଯାହାକୁ ଆମେ ଇଣ୍ଟର୍ନେଟ ସେବା ବୋଲି ବୁଝିଥାଉ